ନକ୍ଷତ୍ର ଏବଂ ବ୍ରହ୍ମାଣ୍ଡ ଯଦି ଅଧ୍ୟୟନ କରିବା ତା ନକ୍ଷତ୍ର କହିଲେ ଆମେ ସାରା ଆମର ଆମର ସୌରଜଗତ ସୂର୍ଯ୍ୟଙ୍କୁ ଏବଂ ନକ୍ଷେତ୍ର ନକ୍ଷତ୍ର ବୋଲି କୁହାଯାଇ ଥାଏ ଭୌଗୋଳିକମାନଙ୍କ ମତ ଅନୁସାରେ ଏହା ଏକ ନକ୍ଷତ୍ର ନକ୍ଷତ୍ର କହିବାକୁ ନକ୍ଷତ୍ର ଯଦି କହିବା ତାହେଲେ ଭୌଗୋଳିକମାନଙ୍କ ମତରେ ନକ୍ଷତ୍ର ହେଉଛି ଏକ ନକ୍ଷତ୍ର ହେଉଛି ଯିଏ ଯିଏକି ନିଜର ଏକ ଆଲୋକ ଥାଏ ଏବଂ ଆଲୋକରେ ବହୁତ ଗୁଡ଼ିଏ ଗ୍ରହକୁ ଆଲୋକିତ କରିଥାଏ ଏବଂ ଗ୍ରହ ଯେଉଁ ଗ୍ରହ ଯେଉଁମାନେ କହିବାକୁ ଗଲେ ଗ୍ରହ ତାଙ୍କର ନିଜର ଆଲୋକ ନଥାଏ ବା ନିଜେ ଆଲୋକିତ ହୋଇପାରୁନଥାନ୍ତି ସେମାନଙ୍କୁ ଆଲୋକିତ କରିବା ପାଇଁ ନକ୍ଷେତ୍ର ହେଇଁଥାଏ ଏବଂ କେତେ ଗୁଡ଼ିଏ ଗ୍ରହକୁ ନେଇ ଏକ ନକ୍ଷତ୍ର ଯେଉଁଟାକି ସୂର୍ଯ୍ୟଙ୍କୁ ଏକ ନକ୍ଷତ୍ର କୁହାଯାଏ କିନ୍ତୁ ବ୍ରହ୍ମାଣ୍ଡ କହିବାକୁ ଗଲେ ବ୍ରହ୍ମାଣ୍ଡ ହେଉଛି ସମସ୍ତ ନକ୍ଷତ୍ରମଣ୍ଡଳ ସମସ୍ତ ଗ୍ରହ ସମସ୍ତ ନକ୍ଷତ୍ର ଗ୍ରହକୁ ନେଇ ଏକ ବ୍ରହ୍ମାଣ୍ଡ ଏମିତିି ଏମିତିି ନକ୍ଷେତ୍ର ବ୍ରହ୍ମାଣ୍ଡ ଭିତରେ ଅନେକ ଗୁଡ଼ିଏ ତଫାତ ଥାଏ ନକ୍ଷତ୍ର କହିବାକୁ ଗଲେ ସୂର୍ଯ୍ୟଙ୍କୁ ଏକ ନକ୍ଷତ୍ର କୁହାଯାଏ ଏବଂ ଆମର ପୃଥିବୀ ତା ଭିତରେ ଯାଇଥାଏ